ହଁ ସକାଳିଆ କୁହୁଡ଼ି ଟିକିଏ ହେଉଛି କି କରିବ କୁହ ଡେଲି ତ କୁହୁଡ଼ିରେ ମର୍ଣିଂୱାକ୍ ତ କରତେ ହେଉଛି ନାଁ ଏଣୁ ରହୁଛି ଟିକିଏ କୁହୁଡ଼ି ହିସାବରେ ଏଟା କରତେ ହେଉଛି ଆଉ ଆଉ ଏ ଆଁ ଆଁ ଇଲେକ୍ସନ୍ ଏଇ ଚବିଶରେ ହିଁ ହବ ବୋଧେ ଏଇ ଇଲେକ୍ସନ୍ରେ ତ ଏଇ ଯେଉଁ ବି ଜେ ଡ଼ି ବାଲା ଯୋଉଁ ହଇରାଣ କରୁଛନ୍ତି ଦେଖୁଛ ତ ଏଇଠି ସେଇଠି ଏଇଟା କରିକି ମଦ ମାଂସ ଦେଇକି ଭୋଟ୍ ନେବାର ଗୋଟେ ପ୍ଲାନ୍ କରିଛନ୍ତି ଏମାନେ କିନ୍ତୁ ବି ଜେ ଡ଼ି ବାଲାଙ୍କୁ ଆମର ଯେଉଁ ଭୋଟ୍ ଦେଉଛନ୍ତି ନବୀନ ବୁଢ଼ାକୁ ଏ ନବୀନ ବୁଢ଼ା ଏତେ କାମ ଦାମ ବି କରୁନି ଦେଖୁନ କାମ ଗୁଡ଼ାକ ଗାଁ ଦାଣ୍ଡରେ ସବୁ ରାସ୍ତାଘାଟ କେମିତି ପକେଇକି ରଖିଛନ୍ତି ଯିବାଆସିବା ପାଇଁ କେତେ ଅସୁବିଧା ହେଉଛି ଲୋକମାନଙ୍କର ଏ ଗାଡ଼ିମଟର ସବୁ ଆକ୍ସିଡ଼େଣ୍ଟ୍ ଫାକ୍ସିଡ଼େଣ୍ଟ୍ ହେଉଛି କିଛି ଠିକ୍ କାମ କରୁନାହାନ୍ତି କିନ୍ତୁ ବି ଜେ ପି ମୋତେ ବହୁତ ଭଲ ଲାଗେ ବିଜେପିଟା କେନ ଭଲ ଲାଗେ ପ୍ରଧାନମନ୍ତ୍ରୀ ଯେଉଁ କାମ ଦେଉଛି ସେଇଟା ବହୁତ ଭଲ କାମ ଦେଉଛି ଏଇ ଯେଉଁ ପ୍ରଧାନମନ୍ତ୍ରୀ ରୋଡ଼ ହେଉଛି ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକାର ସଂସ୍ଥା ବାହାରୁଛି ଦେଖୁନ ତେଣୁ ଏ ସେଇ ହିସାବରେ ମୁଁ ଦେଖୁଛି ଯେ ରାଜନୀତି ବର୍ତ୍ତମାନ ଯେଉଁମାନେ କରୁଛନ୍ତି ମନେକର ନବୀନ ବୁଢ଼ା କି ଏମ୍ ଏଲ୍ ଏ ଏମ୍ ପି ଯେଉଁମାନେ ରହୁଛନ୍ତି ସେମାନଙ୍କର ଏତେ ମାନେ ଆମେ ଥରେ ଭୋଟ୍ଟା ପାଇଗଲା ଦେଇଦେଲା ମାନେ ସେମାନେ ପାଇଗଲେ ସେମାନେ ରାଜା ହେଇଗଲେ ବସିଗଲେ ଧୀରେସେ ତା'ପରେ ତୁମେ ପାଞ୍ଚ ବର୍ଷ ରୁହ ଯାହା କରୁଛ କର ଆମେ ସେଇ ଲେବର୍ ହିସାବରେ ରହୁଛେ ଲେବର୍ ହିଁ ରହିବା ଯିଏ ଭଲ ବାସ୍ ତା'ପରେ ତାଙ୍କର କାମ ଛୁଟି ହେଇଗଲା ତାଙ୍କର ଭୋଟ୍ ପାଇଗଲେ ସେମାନେ ରାଜା ହେଇଗଲେ ସେମାନେ ତାଙ୍କର ଫ୍ୟାମିଲି ତାଙ୍କ ଘର ଦୁଆର କରି ଆଉ ଗାଡ଼ି ଘୋଡ଼ା କରିକି ତାଙ୍କର ଆରାମସେ ଚଳୁଛନ୍ତି ଦେଖିଲା ବେଳକୁ ଆମେ ଯେଇ ଲେବର୍କୁ ସେଇ ଲେବର୍ ରହୁଛେ ଯଦି ଆମେ ଲେବର୍ରେ ରହିବା ତ ଆମର ଲେବର କାର୍ଡ଼ ଗୋଟେ ରହିବା ଦରକାର ସେଇଟା ବି କାଇଁ ଗଭର୍ଣ୍ଣମେଣ୍ଟ୍ କିଛି ବୁଝୁନାହିଁ ଆଉ ଲେବର୍ କାର୍ଡ଼ରେ ବି କିଛି ଫ୍ୟାସିଲିଟି ରହୁଛି ତ ସେରା ବି କିଛି ବୁଝୁନାହାନ୍ତି ହଁ କିନ୍ତୁ ଏଇ ଯେଉଁ ରାଜନୀତି ଚାଲିଛି ସେ ଫ୍ୟାସିଲିଟି ଗରିବ ଲୋକମାନଙ୍କ ପାଇଁ କିଛି ନାହିଁ ଲେବର୍ମାନଙ୍କର ଆମର କିସ ଅଛି କିଛି ନାହିଁ ଆମର ଯେମାନେ ରାଜନୀତି କରୁଛନ୍ତି ସେମାନେ ହିଁ ରା ପଇସା ଲୁଟୁଛନ୍ତି ଆମପାଇଁ କିଛି କରୁଛନ୍ତି ନା ଲେବର୍ ପାଇଁ କିଛି କରୁନାହାନ୍ତି ତ ଆମେ ଭାବୁଛେ ୟା ପରେ ଆମେ ଏଟାକୁ ବଦଳେଇବା ନୂଆ ଇଏ କରିବା ଗଠନ କରିକି ଆମ ଗାଁ ଗହଳିରେ ବସିବା ବସିକି ଆଲୋଚନା କରିକି ଆଉ ବି ଜେ ପି ବି ଜେ ଡ଼ି କଂଗ୍ରେସ ଏମାନେ ସବୁ ରହିଛନ୍ତି ବିଭିନ୍ନ ବିଧାୟକମାନେ ରହୁଛନ୍ତି ତାଙ୍କୁ ଆମେ ଆମ ନିଜ ଇଏରେ କେମିତି ବଦଳେଇବା ନିଜେ ଆମର ଚେସ୍ କରିକି ଆମେ ସମସ୍ତଙ୍କୁ ବୁଝେଇକି ବଦଳ କରିପାରିବା ବୁଝିଲନା ଆଉ ରାଜନୀତି କଲା ମାନେ ସେମାନେ ଜାଣିଛନ୍ତି ଯେ ଆମ ମୟୁରଭଞ୍ଜରେ ସେମାନେ ଏମିତି ଲୁଟୁଛନ୍ତି ଟୋଟାଲ ଟଙ୍କା ପଇସା ସେମାନେ ଲୁଟିକି ରାସ୍ତାଘାଟ ଦେଖେଇ ଦେବେ ଅମକେଇ କରିଦେବା ସମକେଇ କରିଦେବା ହେଁ ହାତୀ ଘୋଡ଼ା ଦେଇଦେବା ଦେଖିଲାବେଳକୁ କିଛି ବି ଦେଉନାହାନ୍ତି ଲେବର ତା'ର ପଡ଼ିଛି ସେମାନେ ତାଙ୍କର ଲୁଟିକି ଚାଲିଛନ୍ତି ଆଉ ଭୋଟ୍ ଆରେ ଭୋଟ୍ ଦେଇ ହଁ ହଁ ହଁ ମଦ ମାଂସ ଦେଇକି ସବୁ ଭୋଟ୍ଟା ନେଇ ନେଉଛନ୍ତି ତା'ପରେ ତୁମେ ତୁମର ରାସ୍ତାରେ ତାଙ୍କର ରାସ୍ତାରେ ସେମାନେ ତେଣୁ ତେଣୁ ରାଜନୀତିଟା ନାଁ ନାଁ ଜିତିବାଟା ହେଉଛି ଶୁଣ ଜିତିବାଟା ଆମ ପାଖରେ ଆମେ ଯାହାକୁ ଭୋଟ୍ ଦେବା ବସିକି ସେମାନେ ଜିତିଯିବେ ସବୁ ଆମେ ବସିଯିବା ଯଦି ଆମେ ଗାଁ ଲୋକ ବସିକି ଲେବର୍ ଲେବର୍ ଯେତେ ଅଛେ ଆମେ ବସିକି ଆମେ ଗୋଟେ ଆଲୋଚନା କରିଦେବା ଯେ ଆମ ଏ ଜୋନ୍ରେ ଆମେ ଯାହାକୁ ଦେବା ପୁରା ଭଲସେ ଭୋଟ୍ ଦେବା ସମସ୍ତେ ଗୋଟେ ଜାଗାରେ ହିଁ ଭୋଟ୍ ଦେବା ତାକୁ ପାଞ୍ଚ ବର୍ଷ ପାଇଁ ଆମେ ଇଏ ଜିତେଇବା ସିଏ ଆମ ପାଇଁ କ'ଣ କରୁଛି ଯିଏ ସରକାର ବର୍ତ୍ତମାନ ବି ହଁ ଯିଏ ସରକାର ବର୍ତ୍ତମାନ ଅଛି ସେ ସରକାର କ'ଣ କରିଛି ଆଉ ଯିଏ ସରକାରକୁ ଆମେ ନୂଆ ତିଆରି କରିବା ସେ ସରକାର ଆମକୁ କି ଫ୍ୟାସିଲିଟି ଦେବ ବୁଝିପାରିଲ ତେଣୁ ଆମେ ବସିକି ଆଲୋଚନା କରିକି ତାକୁ ଆମେ ସିଦ୍ଧାନ୍ତ କରିବା ଆଉ ମଦ ମାଂସରେ କେହି ଭାସିବନି କି ପଇସାପତର କେହି ନେବନି ସେଇ ହିସାବରେ ତୁମେ ଇଏ କରିବ ହଁ ଏଇଟା ସମସ୍ତେ ବସିକି ଆଲୋଚନା କରିକି ସେଇଟାକୁ ଆମେ ଡିସାଇଡ୍ କରିବାନା ସବୁ ଲେବର୍ ଗୋଷ୍ଠୀମାନେ ବସିଯିବା ଘରର ଫ୍ୟାମିଲିଯାକ ଆମେ ସମସ୍ତେ ବସିକି ଗୋଟେ ଜାଗାରେ ଆଲୋଚନା କରିକି ତାକୁ ଆମେ କରିକି ଆମେ ଭୋଟ୍ ଦେବା ପାଇଁ ଭୋଟ୍ କେନ୍ଦ୍ରକୁ ଯିବା ଏଁ ହଁ ହଁ ତୁମେ ତୁମେ ତୁମ ଘରେ ବୁଝେଇ ଦେବ ମୁଁ ମୋ ଘରେ ବୁଝେଇ ଦେବି ସମସ୍ତେ ସମସ୍ତଙ୍କୁ ବୁଝେଇ ଦେଲାପରେ ତା'ପରେ ସାଇଜ୍ ହେଇଯିବେ